ଦୁଇ ମାସ ତଳେ ମୋ ନାତୁଣୀର ଦ୍ୱିତୀୟ ବାର୍ଷିକ ହେଲା ଦୁଇବର୍ଷ ତାକୁ ପୁରିଲା ତା ବାର୍ଥଡ଼େରେ ମୁଁ ଭାବିଲି ହଁ ତା ପାଇଁ ସମସ୍ତେ ଡ୍ରେସ୍ ଆଣୁଛନ୍ତି ସବୁ ଆଣୁଛନ୍ତି ମୁଁ ତା ପାଇଁ ଗୋଟେ ଅନଲାଇନ୍ରେ ମେକଅପ୍ କିଟ୍ ଆଣିବି ଯେଉଁଟାକି ସେ ଟିକେ ମେକଅପ୍ ନେବାକୁ ଭଲ ଲାଗେ ଭଲ ପାଏ ସିଏ ତ ସେଥିପାଇଁ ମୁଁ ଟିକେ ମେକଅପ୍ ଜିନିଷ ଟିକେ ଆଣିବି ମେକଅପ୍ ଜିନିଷ ତାପାଇଁ ଅର୍ଡ଼ର୍ କରିଥିଲି ସବୁ ଯେମିତି ଆସିବା କଥା ସବୁ ଆସିଥିଲା ମୋତେ ଲାଗିଲା ବୋଧ ହୁଏ ଲାକ୍ମିର ଗୋଟେ କମ୍ପାନୀ ଭଲ କମ୍ପାନୀ ମୁଁ ସେଇଟା ଅର୍ଡ଼ର କରିଥିଲି ଭାବିଲି ଭଲ ଆସିବ କିନ୍ତୁ ଦେଖିଲା ବେଳକୁ ଲାକ୍ମି ଥିଲା କିନ୍ତୁ ସବୁ ଡୁପ୍ଲିକେଟ୍ ପ୍ରଡ଼କ୍ଟ୍ ଅସଲିର ପଇସା ନେଲେ କିନ୍ତୁ ଡୁପ୍ଲିକେଟ୍ ଆସିଲା ଯେଉଁଟାକି ମୋତେ ଭଲ ଲାଗିଲାନି ତା'ପରେ କମ୍ପ୍ଲେନ୍ କଲି କମ୍ପ୍ଲେନ୍ କଲି ଯେତେବେଳେ ମୁଁ କହିଲି ଏତେ ଟଙ୍କା ନେଲ ଅରିଜିନାଲ୍ ଜିନିଷ ନାହିଁ ଡୁପ୍ଲିକେଟ୍ ତ ତା'ପରେ ସେଇଟାକୁ ମୁଁ ରିଟର୍ନ ମାରିଲି ଯେମିତି ରିଟର୍ନ ହେଲାନି ତ ଅନ୍ଲାଇନ୍ରେ ସବୁ ଜିନିଷ ଭଲ କିନ୍ତୁ ମୁଁ ଫାର୍ଷ୍ଟ ଟାଇମ୍ ମୁଁ ଯେଉଁଟା ଅର୍ଡ଼ର୍ କରିଥିଲି ମୋ ନାତୁଣୀ ପାଇଁ ଦେଖିଲା ବେଳକୁ ସେ ଜିନିଷଟା ମୋ ପାଇଁ ଖରାପ ପଡ଼ିଲା ଆଉ ରିଟର୍ନ ବି ହେଲାନି